ପୁରୀ ଜିଲ୍ଲାରେ ମୁଖ୍ୟ ସାଂସ୍କୃତିକ ସାମାଜିକ ପରମ୍ପରା ତ ରହିଛି କାରଣ ଆମେ ତ ହେଉଛୁ ପୁରୀ ଲୋକ ଆମର ଜୀବନଶୈଳୀ ହେଉଛି ପୁରୀ ଆମେ ପୁରୀର ଲୋକ ପୁରୀ ଭାଷା ଆଉ ପୁରୀରେ ଆମେ ରହୁଛୁ ତେଣୁକରି ଆମର ରୀତିନୀତି ସବୁ ତ ଅଛି ବର୍ଷକୁ ତ ବାରମାସରେ ତେରପର୍ବ ଯେଉଁ କଥାରେ ଅଛି ସେହିପରି ବାରମାସରେ ତେର ପର୍ବ ରହିଛି ଆଉ ସବୁ ମାସରେ ଆମର ପୂର୍ଣ୍ଣିମା ତିଥି ପର୍ବ ଯାହା ତ ପଡ଼ୁଛି କାରଣ ରଜ କୁମାର ପୂର୍ଣ୍ଣିମା ଅଷ୍ଟମୀ ଦ୍ଵିତୀୟା ଓଷା ସେଠୁ ଭାଲକୁଣି ଖୁଦୁରୁକୁଣୀ ହେଉଛି ସବୁ ପଡ଼ୁଛି କାର୍ତ୍ତିକ ପୂର୍ଣ୍ଣିମା କାର୍ତ୍ତିକ ପୂର୍ଣ୍ଣିମାରେ ଆମର ବୋଇତ ମାନେ ଆସନ୍ତି ସାତ ଭାଇ ବୋଇତ ବନ୍ଦାଣ ସେଥିପାଇଁ ହୁଏ ସେମାନେ ସବୁ ଯାଇ ଥାଆନ୍ତି ବାହାରକୁ ବିଦେଶକୁ ଯାଇଥାନ୍ତି ସେଦିନ ସେମାନେ ଫେରନ୍ତି ତେଣୁକରି ତାଙ୍କୁ ବୋଇତ ବନ୍ଦାଣ କରିକି ବନ୍ଦାପନା କରିକି ତାଙ୍କୁ ଅଣାଯାଏ ସେଇଟା ଗୋଟେ ଭଲସେ ଗୋଟେ ବଡ଼ ଆକାରରେ ଆମେ ମାନୁ ଦୀପ ବନ୍ଦେଇକି ତାଙ୍କୁ ଆଣୁ ତା'ପରେ ଆମର ଚନ୍ଦନ ଯାତ୍ରା ହୁଏ ଚନ୍ଦନ ଚନ୍ଦନ ଯାତ୍ରାରେ ଆମେ ଠାକୁରଙ୍କୁ ଚନ୍ଦନ ବୋଳାଯାଏ ସବୁ ସାଜସଜ୍ଜା କରାଯାଏ ତାଙ୍କୁ ପୂଜାପୂଜି ସବୁ କରନ୍ତି ସମସ୍ତେ ଦେହରେ ଚନ୍ଦନ ବୋଳି ହୁଅନ୍ତି ଯେଉଁଟାକି ସେଥିପାଇଁ ଅଛି ଚନ୍ଦନ ବୋଳିଲେ ଦେହରେ କୌଣସି ରୋଗ ହେବନି ଦେହ ଥଣ୍ଡା ଲାଗିବ ସେଥିପାଇଁ ବଡ଼ ଆକାରରେ ଚନ୍ଦନ ଠାକୁର ଚନ୍ଦନ ପିନ୍ଧନ୍ତି ବୋଲି ସେଥିପାଇଁ ସମସ୍ତେ ବି ଆମେ ଚନ୍ଦନ ବୋଳାବୋଳି ହେଇକି ସେଦିନ ଭଲ ବଡ଼ ମହୋତ୍ସବରେ ପାଳନ କରୁ